ଚିତ୍ରାଙ୍କନ ହେଉଛି ଏକ ଏଭଳି ଏକ କଳା ଯେଉଁଥିରେ କିି ଯେଉଁଥିରେ କି ଗୋଟେ ଚିତ୍ରକର ଗୋଟଏ ସୁବିଧା ଜାଗା ଗୋଟେ ସୁନ୍ଦର ଗୋଟେ ସୁନ୍ଦର ସୁନ୍ଦର ଚିତ୍ର ସୁନ୍ଦର ପରିବେଶଟିକୁ ଖୋଜେ ଯେଉଁଠିକି ସେ ସୁନ୍ଦର ଚିତ୍ର କରିବାକୁ ଚାହେଁ କିନ୍ତୁ ସେହି ଜାଗାରେ କୌଣସି କୌଣସି ସୁନ୍ଦର ଜାଗା ସୁନ୍ଦର ପରିବେଶ ନଥାଏ ଯେଉଁଟାକି ତା ପାଇଁ ଚିତ୍ର ଆଙ୍କିବାର କ୍ଷମତା ତାକୁ କମାଇ ଦେଇଥାଏ ସେହି ଚିତ୍ର ସେହି ଚିତ୍ରରେ ସେ ସେହି ଚିତ୍ରରେ ନିପୁଣ ହୋଇଥାଏ ଯୋଉଠି ତା'ର ମନ ଯେଉଁଠି ତା'ର ମନ ଧ୍ୟାନ ଏବଂ ଲୟ ଏକା ଜାଗାରେ ଥାଏ ଆଉ ତା'ର ପରିବେଶଟି ତାକୁ ଖୁଆଇ ଚାଲି ଥାଏ ଯେଉଁଠାରେ କିି ସେ ବହୁତ ସୁନ୍ଦର ଚିତ୍ର ଆଙ୍କି ଥାଏ ଯଦି ସେଇଭଳି ଏକ ପରିବେଶ ମୋତେ ମିଳନ୍ତା ମୁଁ ମଧ୍ୟ ଚିତ୍ର ଆଙ୍କନ୍ତି ଯେଉଁଥିରେ କିି ମୁଁ ବହୁତ ସୁନ୍ଦର ବି ଚିତ୍ର ଆଙ୍କନ୍ତି କିନ୍ତୁ ମୋତେ ସେହି ପରିବେଶର ଅଭାବରୁ ମୁଁ କୌଣସି ଚିତ୍ର ଆଙ୍କିବାରେ ସମ୍ମୁଖ ହେଇପାରୁ ନାହିଁ ସକ୍ଷମ ହେଇପାରୁ ନାହିଁ ସେହି ଚିତ୍ର ସେହି ଚିତ୍ର ଆଙ୍କିବା ଯେଉଁ ଚିତ୍ର କି ତୁମକୁ ଆନନ୍ଦ ଆନନ୍ଦିତ କରୁଥିବ